ମୁଁ ଆମ ଗାଁ ସ୍କୁଲରେ ଗୋଟିଏ ଇତିହାସ କ୍ଲାସ୍ ନେଇଛି ଆଉ ସେହି ଇତିହାସ କ୍ଲାସ୍ରେ ମୋତେ ବହୁତ ଆନନ୍ଦିତ ଲାଗେ କାରଣ ମୋ ଇତିହାସ ବିଷୟରେ ଆଗରୁ ଜାଣିନଥିଲି ଏବଂ ଯେତେବେଳେ ମୁଁ ଇତିହାସ କ୍ଲାସ୍ ନେଲି ମୁଁ ଜାଣିପାରିଲି ଇତିହାସ ହେଉଚି ଅତୀତର ଘଟଣାବଳୀକୁ ନେଇକି ଏବଂ ତାହା ରାଜା ମହାରାଜା ମନ୍ତ୍ରୀ ଇତ୍ୟାଦି ମାନଙ୍କୁ ନେଇ ଗଠନ କରାଯାଇଛି ଗୋଟିଏ ଇତିହାସ